ବଲିଉଡ଼୍ ଓ ଏ ଟଲିଉଡ଼୍ ଭାରତର ଫ୍ୟାସନ୍ ଟ୍ରେଣ୍ଡ୍କୁ ସବୁଠି ପ୍ରଭାବିତ କରିଛି ଆଗର ଲୋକମାନେ ପୂରା ଢାଙ୍କି ହୋଇ କପଡ଼ା ପିନ୍ଧୁଥିଲେ ଆଉ ଏବେ ଫ୍ୟାସନ୍ ଟ୍ରେଣ୍ଡ୍କୁ ଦେଖିକି ଛୋଟ ଛୋଟ କପଡ଼ା ପିନ୍ଧୁଛନ୍ତି ମୁଁ ବହୁତ ଟଲିଉଡ଼୍ ଆଉ ବଲିଉଡ଼୍ ଚଳଚ୍ଚିତ୍ର ଦେଖିଛି କେତେ ଗୁଡ଼ିଏ ଦେଖିଛି ଆଉ ସେଥିମଧ୍ୟରୁ ଗୋଟିଏ ଟଲିଉଡ଼୍ ଚଳଚ୍ଚିତ୍ର ହେଉଛି ମନା ଭାରାଲା ପେଲି ସେହି ଚଳଚ୍ଚିତ୍ରରେ ଭୂମିକା ଧାରଣ କରିଥିବା ନାୟକ ନାୟିକାମାନେ ହେଉଛନ୍ତି ସୌନ୍ଦର୍ଯ୍ୟ ହରିସ୍ କୈକଲା ସତ୍ୟନାରାୟଣ ଅଲି ବ୍ରହ୍ମାନନ୍ଦମ୍ ଆଉ ବଲିଉଡ଼୍ର ଗୋଟିଏ ଚଳଚ୍ଚିତ୍ର ହେଉଛି ହମ୍ ଦିଲ୍ ଦେଚୁକେ ସନମ୍ ସେହି ଚଳଚ୍ଚିତ୍ରରେ ଧାରଣ କରିଥିବା ନାୟକ ନାୟିକାମାନେ ହେଉଛନ୍ତି ସଲମାନ ଖାନ ଐଶୋର୍ଯ୍ୟ ରାଏ ଅଜୟ ଦେବଗନ ଟଲିଉଡ଼୍ ଆଉ ବଲିଉଡ଼୍ ଏହି ଦୁଇଟା ଚଳଚ୍ଚିତ୍ର ଯାହାଟିିକେ ମତେ ଏହି ଚଳଚ୍ଚିତ୍ରର ପୋଷାକ ଶୈଳୀ ବହୁତ ପସନ୍ଦ ଲାଗେ ଆଉ ମୁଁ ଏହି ଚଳଚ୍ଚିତ୍ର ଦେଖିକି ଯାଇ ଟେଲର୍କୁ କହି ଏହି ଚଳଚ୍ଚିତ୍ରର ଭୂମିକା ନେଉଥିବା ନାୟକ ନାୟିକାଙ୍କ ପୋଷାକ ତିଆରି କରିବାକୁ ଚେଷ୍ଟା କରିଥିଲି ଆଉ ବହୁତ ଭଲ ବି ହେଉଥିଲା ଆଉ ମତେ ଭାରି ସୁନ୍ଦର ମାନୁଥିଲା